ଆମ ଅଞ୍ଚଳର ଲୋକମାନେ କୁକୁଡ଼ା ଅଣ୍ଡା ପନିପରିବା ମାଛ ଧାନ ଗହମ ମୁଗ କୋଲଥ ବିରି ଇତ୍ୟାଦି ବହୁତ ଚାଷ କରନ୍ତି ନା ବହୁତ ବ୍ୟବସାୟ କରନ୍ତି ସେହି ବ୍ୟବସାୟ ଦ୍ୱାରା ସେ ଲୋକମାନେ ତାଙ୍କର ପରିବାର ବହୁତ ଭଲ ଭାବରେ ଚଳାଇ ଥାଆନ୍ତି ବ୍ୟବସାୟ କରିବା ଦ୍ୱାରା ଆମ ଦେଶ ବହୁତ ଭଲ ଭାବରେ ଉନ୍ନୟନ ହେଉଛି ବ୍ୟବସାୟ ନ କରିଲେ କେହି କିଛି ପାଇପାରିବେ ନାହିଁ ସେଥିପାଇଁ ଲୋକମାନେ ଚାଷ କରିଥାନ୍ତି ଚାଷ କରିବା ପରେ ଆଉ ଲୋକମାନେ ବ୍ୟବସାୟ କରିଥାନ୍ତି ବ୍ୟବସାୟ କରିବା ଦ୍ୱାରା ଯେକୌଣସି ଲୋକମାନେ ସବୁ ଜିନିଷ ପାଇପାରିବେ